ଆଜ୍ଞା ଉତ୍ତରଭାରତ ଅର୍ ଦକ୍ଷିଣଭାରତ ଭିତରେ ପାର୍ଥକ୍ୟ ହଉଛି ଭାଷା ଆର୍ ସାହିତ୍ୟ ଇ ଭାଷା ଓ ଖାଦ୍ୟ ଏଇଟା ଆର୍ ତାର୍ ସାଂସ୍କୃତ୍ ଟା ସଂସ୍କୃତିକଟା ଅଲଗା ଭାଷା ଆଜ୍ଞା ଦକ୍ଷିଣଭାରତନୁ ସେନୁ ତାମିଲ୍ କେର୍ଲି ଇଟା ନା ଚାଲିଛି ଯହ ଆନ୍ଧ୍ରା ଆରୁ ଉତ୍ତର ଭାରତ ନାଏ ହିନ୍ଦୀ ସେଇଟା ଖାଲି ତା ପାର୍ଥକ୍ୟ ଏଥିରେ କିଛି ନୁହଁ ସବୁ ଭାରତୀୟ ଆଉ ପାଣିପାଗ ତ ସବୁ ଆଡ଼େ ଆଜ୍ଞା ସମାନ୍ ରାଜନୀତି ସମାନ୍ ଭୌଗଳିକ ହିସାବେ ଭାରତ ମାନଚିତ୍ର ତ ଯେନ୍ତା ଭୌଗଳିକ ସମାନଟେ ଲେକିନ୍ ଭାଷା ଟା ଖାଲି ଆର୍ ଖାଦ୍ୟପେୟଟା ଟିକେ କାଲି ଡିଫରେନ୍ସ ହେ ହେତ୍କି ହେ ଏ ତ ସବୁ ଭାରତୀୟ ସବୁଙ୍କ ସବୁ ସମାନ୍ ଉତ୍ତରଭାରତ ନୁ ଯହ ହିନ୍ଦୀ ଭାଷାଭାଷୀ ଆର୍ ଦକ୍ଷିଣଭାରତନୁ ଆଜ୍ଞା ତାମିଲ୍ କେରଲି ମାଲାୟଲମ୍ ତା ଭାଷାଭାଷୀ ହେତ୍କି ଆସି ଆରୁ ସଂସ୍କୃତି ତାଙ୍କର୍ ପରମ୍ପରାଟା ଆଜ୍ଞା ଦକ୍ଷିଣଟା ଟିକେ ଟିକେ ଡିଫରେନ୍ସ ହେ ଆ ପୁର୍ ଆଉ ଉତ୍ତର ଆଡ଼େ ଟିକେ ଡିଫରେନ୍ସ ହେ ନାହାଲେ ସବୁ ସମାନେ